ମୋର ପ୍ରିୟ ଖେଳ ହେଉଛି ପବ୍ଜି ମୋବାଇଲ୍ ଭାରତ ଏହାକୁ ମୁଁ ପସନ୍ଦ କରିବାର କାରଣ ହେଉଛି ମୁଁ ଏଥିରେ ଖେଳିଲା ବେଳେ ନିଜକୁ ସନ୍ତୋଷ ମନ କରେ ଏହାକୁ ଖେଳିଲେ ମୋତେ ଆନନ୍ଦ ମିଳିଥାଏ ଏହାକୁ ଖେଳିବା ଦ୍ୱାରା ମୋର ମସ୍ତିଷ୍କରେ ଥିବା ସମସ୍ତ ଅଙ୍ଗପ୍ରତ୍ୟଙ୍ଗ କାମ କରିବାକୁ ଲାଗେ ଏଇଥିରେ ଯେଉଁ ବନ୍ଧୁକମାନ ରହିଛି ସେହି ବନ୍ଧୁକ ମୋତେ ପ୍ରିୟ ଅଟେ ଏହି ବନ୍ଧୁକରେ ମୁଁ ସମସ୍ତଙ୍କୁ ମାରିପାରିଥାଏ ଏହି ଖେଳ ମଧ୍ୟରେ ଏଣୁକରି ଏହି ଖେଳ ମୋର ଅତ୍ୟନ୍ତ ପ୍ରିୟ ଅଟେ ଏହାକୁ ଖେଳିଲେ ମୁଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ ଏହାକୁ ଖେଳିବା ସମୟରେ ମତେ ଅତ୍ୟନ୍ତ ଆନନ୍ଦ ମିଳିଥାଏ ଏହାକୁ ଖେଳିଲେ ମୋବାଇଲ୍ ଅତ୍ୟନ୍ତ ଗରମ ହୋଇଯାଇଥାଏ କିନ୍ତୁ ମୁଁ ତଥାପି ଖେଳିଥାଏ ଏହାକୁ ଖେଳିଲେ ମୋତେ ଆନନ୍ଦ ମିଳିଥାଏ ତେଣୁକରି ମୁଁ ଏହାକୁ ଖେଳିବାକୁ ପସନ୍ଦ କରେ ସେଥିରେ ବିଭିନ୍ନ ପ୍ରକାର ଲୋକମାନେ ଆସିଥାନ୍ତି ଯାହାକୁ କି ଆପଣ ନିଜର ସାମର୍ଥ୍ୟ ଦେଖେଇପାରିବେ ଏବଂ ଏହା ସମସ୍ତେ ଖେଳିପାରିନଥାନ୍ତି କିଛି ଲୋକ ଏହାର ଅନ୍ତିମ ପର୍ଯ୍ୟନ୍ତ ଆସିଥାନ୍ତି ଏହାର ଅନ୍ତିମ ପର୍ଯ୍ୟନ୍ତ ଆସିବା ପରେ ମଧ୍ୟ ଏହା ଶେଷ ହୋଇନଥାଏ ତାପରେ ପୁଣି ଏକ ନୂଆ ଋତୁ ଆସେ ଏହି ଋତୁରେ ପୁଣି ଏହି ଖେଳ ଆରମ୍ଭରୁ ଖେଳିବାକୁ ପଡ଼ିଥାଏ